ହଁ ମଧୁସ୍ମିତା ଏଥରକ ଜାଗରକୁ କେଉଁ ମନ୍ଦିର ଯିବା ଲୋକନାଥ ମନ୍ଦିର ଯିବା ନାଁ ଆମର ଏଇଠି ରାମେଶ୍ଵର ମନ୍ଦିରରେ ଦୀପ ଜାଳିବା

ହଁ ହଉ କେତେଟା ବେଳକୁ ବାହାରିବା ଆମେ ଯାଇକି ରାତିସାରା ସେଇଠି ବସିକି ଦୀପ ଜାଳିବା ମହାଦୀପ ଉଠିଲା ପରେ ସେଇଠି ଖାଇପିଇକି ଆସିବା ମୁଁ ଭାବୁଛି ଆଉ ଟିକିଏ ଆଗରୁ ଅଲଗା ମନ୍ଦିର ସବୁ ଯାଇକି ମହାଦେବ ସବୁଆଡ଼େ ଯାଇକି ବୁଲିକି ଆସିକି ଏଇଠି ରାମେଶ୍ଵର ମନ୍ଦିରରେ ବସିକି ଦୀପ ଜାଳିଲେ ହୁଅନ୍ତା କ'ଣ କହୁଛ ଶୀଘ୍ର କାମ ସାରିଦେବ ଆମେ ଦୀପ ଘିଅ ଯାହା ସବୁ ଧରିକି ଫୁଲ ଫୁଲ ଧରିକି ସେ ମନ୍ଦିର ସବୁ ଦୁଇ ତିନିଟା ମନ୍ଦିର ବୁଲିକି ଆସିବା ଏଇ ମନ୍ଦିରରେ ବସିକି ଦୀପ ଜାଳିବା ସେଇ ଅନୁସାରେ ଶୀଘ୍ର କାମ ସାରିବ ହଁ ତୁମେ ସେଇ ଅନୁସାରେ ଭୋଗ ଦୀପ ଫୁଲଫୁଲ ସବୁ ସଜଡ଼ା ସଜାଡ଼ି କରିଦେଇଥିବ ସଜାଡ଼ିକି ନେଇକି ଦେଇଦେଇକି ଏକାଥରେକେ ଆସିବା ମୁଁ ଏଇଠି ସବୁ ମନ୍ଦିର ବୁଲିକି ଆସିଲାବେଳକୁ ଏଇଠି ଠିକି ସାତଟା ଆଠଟା ବେଳେ ପହଞ୍ଚିଯିବା ବାରଟା ଯାଏଁ ଦୀପ ଜାଳିବା ଯେ ସେଇଠି ବସିକି ଦୀପ ଜାଳିବା ବେଢ଼ାରେ ତାପରେ ମହାଦୀପ ଉଠିଆଟା ଦେଖିବା ମହାଦୀପ ଉଠିସାରିକି ସେଇଠି ଖାଇପିଇକି ଆସିବା ଆଉ ନାଇଁ ବାରଟା ରାତି ହେଇଯିବ ଆମେ ଖାଇ ପିଇକି ବାହାରିଲା ବେଳକୁ ଯଦି ସବୁ ଲୋକ ଆସିବେ ତାଙ୍କ ସହ ଆସିବା ଭାରି ଯଦି କେହି ଆମର ଏପଟୁ ନ ଯାଇଥିବେ ତାହେଲେ ଫୋନ୍ କରିଦେଲେ ଯିଏ ହେଲେ ଯାଇକି ଆମକୁ ଆଣିବେ ଆଉ ଆଉ କୁଆଡ଼କୁ ଯିବା ବୋଲି କହୁଛ ନା ତୁମେ ସେ ଦିନଟା କାଷ୍ଟା କର ନା ନାଇଁ କ'ଣ ଖାଅ ଜଳଖିଆ ନାଁ ବା ମୁଁ ବି ଆଗରୁ ଉପାସ ରହୁଥିଲି ଏବେ ଦେହ ଭଲ ନାହିଁ ବୋଲି ଜଳଖିଆ ଟିକିଏ ଟିକିଏ ଖାଇଦେଉଛି କିନ୍ତୁ ଉପାସ ଆଉ ରହିହଉନି ନାଁ ଦେହ ପୁରା ଖରାପ ହେଲାଣି ଆଉ ମୁଁ ପୁରା ଉପାସ ରହିପାରୁନି ଆଉ ତୁମେ ବି ଆସ୍ତେ ଆସ୍ତେ ବୟସ ହେଇଗଲାଣି ଆଉ ଯାହା ହେଲେ ଜଳଖିଆ କରି ଖାଇଦିଅ ନହେଲେ ସର୍ବତ କରି ପିଇଦେବ ନାଇଁ ଠାକୁର ତ ହଁ ଠାକୁର ତ ଜାଣିଛନ୍ତି ଯେ ଆମେ ଠାକୁରଙ୍କୁ ଦର୍ଶନ କରିବା ସବୁ କରିବା କିନ୍ତୁ ଦେହର ଯତ୍ନ ତା' ଭିତରେ ବି ନବା ଠାକୁରଙ୍କ ପ୍ରତି ଭକ୍ତି ବି ରହିବ ସବୁଆଡ଼େ ଯିବା ଜଳଖିଆ ଟିକିଏ ଖାଇଦେବା କି ସର୍ବତ ଟିକିଏ ପିଇବା କି ଗଲା ଯିବା ସବୁ ଠାକୁରଙ୍କ ମନ୍ଦିର ବୁଲିବା ଗଲା ଆସିକି ଏଇଠି ରାମେଶ୍ଵର ମନ୍ଦିରରେ ବସିବା ଆଉ ସେଇ ଅନୁସାରେ ସବୁ ସଜଡ଼ା ସଜଡ଼ି କରିଦବା ଆଗରୁ ଆଉ ବେଶୀ ସମୟ ଠିଆ ହେଲା ବେଳକୁ ସବୁ ମନ୍ଦିର ଯାଇପାରିବା ନାଇଁ ତୁମେ ଏକା ହଁ ଦୀପ ତଳେ ଚାଉଳ ଆଉ ଯେଉଁ ଫୁଲ ଦିଆ ହୁଏ ତାକୁ ସବୁ ବାନ୍ଧିକି ଆଣିବ ଆଉ ସଞ୍ଜ ଅଧିକା ଆଉ କ'ଣ ଘିଅ ଜଳିବ ନାଁ କ'ଣ ସେ ଯେଉଁ ତେଲ ପୋଲାଙ୍ଗ ତେଲ ନା କ'ଣ ଜାଳିବ ହଁ ପୋଲାଙ୍ଗ ତେଲ ଜଡ଼ା ତେଲ ଯାହା ବି ନେଲେ ଚଳିବ ଆଉ ଜାଳିକି ଏକାଥରେ ମହାଦୀପ ଉଠିଗଲାପରେ ଆମେ ଦୁଇଜଣ ଜାକ ଖାଇପିଇକି ଯାହାକୁ ଫୋନ୍ କରିଦେଲେ ଯିଏ ଆସିବ ନେଇକି ଯିବ ଆଉ ଏବର୍ଷ ତିନି ଚାରିଟା ମନ୍ଦିର ବୁଲିବାକୁ ରଖିବ ଆଉ ହଁ ପାଞ୍ଚଟା ମନ୍ଦିର ହଉ ଯେତେଟା ମନ୍ଦିର ହଉ ବୁଲିବା ଆଉ ବୁଲିକି ମହାଦୀପ ଦେଖିସାରି ଆସିବା ଆଉ ହଉ ହଁ ଦେଖା ହେବା କାଲି ଗଲାବେଳେ ମନ୍ଦିର ହଉ ରଖୁଛି